ହ୍ୟାଲୋ ମଣି ଭାଇ କେଉଁଠି ଅଛ ତୁମକୁ କହିଥିଲି ତ ଆଜି ପୁରୀ ଯିବା ପାଇଁ ଜାଣିପାରୁଛ ତ ପୁରୀ ଏଠୁ କେତେ ବାଟ କେତେ ସମୟ ଲାଗିବ ଏତେ ଡେରି କରୁଛ କେତେବେଳେ ପହଞ୍ଚିବା ସେଠି ଆମ ପରିବାର ଲୋକ ରାତିରୁ ବାହାରି ବସିଛୁ ଆସି ଭୋର ଛଅଟା ହେଲାଣି କେତେବେଳେ ପହଞ୍ଚିବୁ ସେଠି ଆଉ କୁହନି କେଉଁଠି ତୁମେ କେତେ ସମୟ ଭିତରେ ଆସିପାରିବ ଜଲ୍ଦି ଆସି ପହଞ୍ଚ ଭଡ଼ା କେତେ କ'ଣ ନେବ ଯାହା ଦେବ ଫେରେ କ'ଣ କିଛି ତ ଥିବ ତୁମ ଭଡ଼ା ହଉ ଜଲ୍ଦି ଆସି ପହଞ୍ଚ ରହୁଛି